ହ୍ୟାଲୋ ନମସ୍ ଜୟ ଶ୍ରୀ ରାମ୍ ଏଜେନ୍ସି ଆଜ୍ଞା ନମସ୍କାର ମୁଁ ସାବିତ୍ରୀ ବ୍ରହ୍ମା ଦହ୍ୟାରୁ କହୁଛି ଗଳା ପନ୍ଦର ଦିନ ତାରିଖ ଦିନ ଆପଣଙ୍କ ଗାଡ଼ିକୁ ମୁଁ ଭୁବନେଶ୍ଵର ଯିବାକୁ ବୁକିଂ କରିଥିଲି ମୁଁ ଆଜି ଭୁବନେଶ୍ୱର ଯାଇପାରୁନାହିଁ କାରଣ ମୋ ପୁଅ ଦେହ ଅସୁସ୍ତ କାରଣ ମୋତେ ଭୁବନେଶ୍ୱରରେ ପୋଗ୍ରାମ କ୍ୟାନ୍ସେଲ କରିବାକୁ ପଡ଼ୁଛି ମୁଁ ଆପଣଙ୍କ ଗାଡ଼ି ବୁକିଂ କଲାବେଲେ ସବୁ ଟଙ୍କା ଦେଇଦେଇଛି ମୋତେ ଆପଣ ଯଦି ଫୋନ ପେ ଜରିଆରେ ମୋ ଟଙ୍କାକୁ ଫେରାଇ ଦିଅନ୍ତି ସେ ସେଇଟା ମୋ କାର୍ଯ୍ୟରେ ଆସନ୍ତା ମୁଁ ଆପଣଙ୍କର ଜେନ୍ ଜେନ୍ସିର ନିୟମିତ ଗ୍ରାହକ ଯଦି କେବେ ଗାଡ଼ି ଦରକାର ପଡ଼େ ମୁଁ ଆପଣଙ୍କ ଏଜେନ୍ସିରୁ ଗାଡ଼ି ନେବି